ମୁଁ ଯେତେବେଳେ ମୋ ସାଙ୍ଗର ବଗିଚା ଘରକୁ ଯେଉଁ ଯାଇଥିଲି ତାଙ୍କୁ ମୁଁ ଦେଖିଲି ଯେ ବଗିଚାରେ ଆହୁରି କିଛି କେତେ ଉନ୍ନତି ହେଇପାରିବ କାହିଁକିନା ମଝିରେ ମାଟି ଉଚା ଥିଲା ସାଇଟ୍ରେ ନୀଚା ଥିଲା ଯେଉଁ ସାଇଟ୍ରେ ଯେଉଁ ଗଛଗୁଡ଼ା ବି ଲଗେଇଥିଲି ଯେଉଁ ଗେଣ୍ଡୁ଼ ଗଛଗୁରା ସେ ଗେଣ୍ଡୁ଼ ଗଛଗୁରା ଝାଉଁଳି ପଡ଼ିଥିଲା ମୁଁ କହିଲି ଯେ ନା ନା ନା ଏ ଗେଣ୍ଡୁ଼ ଗଛ ହେବନି କିଛି କିଣିକି କୋଡ଼ିଏ ଟଙ୍କା ଲେଖା ପଡ଼ିବ ଗେଣ୍ଡୁ଼ ଗଛ ଆଣିକି ପୋତନ୍ତୁ ଅନ୍ୟସାରା ବିଭିନ୍ନପ୍ରକାର ଗଛ ଆଣି ପୋତନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିବ କାହିଁନା ବଗିଚାଟା ଆକ୍ଚୁଲି ସୁନ୍ଦର ଦେଖାଯିବା ଦରକାର ସେଇଟା ଆମର ସେଇ ମଝିରେ ଯେଉଁ ମାଟି ଉଚା ହେଇକି ଅଛି ସେ ମାଟିଟାକୁ କୋଦାଳରେ ହାଣିକି ସାଇଡ଼୍କୁ ଯେଉଁ ଖାଲ ଅଛି ସେ ସାଇଡ଼୍କୁ ପକେଇ ଦିଅନ୍ତୁ ପକେଇ ଦେଲେ କ'ଣ ହେବନା ମାଟି ପୂରା ପ୍ଲେନ୍ ହେଇଯିବ ଆପଣ ଯେମିତିକି ପକେଇ ପାରିବେ କଦଳୀ ଆଉ ବିଭିନ୍ନ ପ୍ରକାର ଫୁଲ ଗଛ ଆଉ ଟ ଚାଷ ବି କିଛି କରିପାରିବେ ଟମାଟୋ ଚାଷ ଆଳୁ ଚାଷ କାକୁଡ଼ି ବାଇଗଣ କାଙ୍କଡ଼ କରିପାରିବେ ଆପଣ କଲେ ଆପଣଙ୍କ ବାରିପଟରେ ଗୋଟେ ଇଏ ଟାଇପ୍ର ହେଇଯିବ ନା ଟିକିଏ ଛୋଟ ଫସଲ ଟାଇପ୍ର ସେ ଫସଲ ଟାଇପ୍ର ସେ ଫସଲକୁ ଆପଣ ନିତିଦିନିଆ ଖାଇବାରେ ବ୍ୟବହାର କରିପାରିବେ ବନ୍ଧୁବାନ୍ଧବଙ୍କୁ ଦେଇପାରିବେ ଯେଉଁମାନେ ବି ଆସିବେ ଆପଣ ଭୁଷଭାଷ କି ଜିନଷ କରିପାରିବେ ଶାଗ ରାଇ ବୋଇତା ଏଇସବୁ ଆପଣ ବିଭିନ୍ନପ୍ରକାର ଫୁଲଗଛ ଠାକୁରଙ୍କ କାମକୁ ଲାଗିବ ଇତ୍ୟାଦି ଇତ୍ୟାଦି ଆପଣ କରିପାରିବେ